ହ୍ୟାଲୋ ହାଲୋ ପେପର୍ ଦଉଛି ଆପଣ କହିଲେ ପେପର ଥୋଡ଼ି ମତେ ଦିବୁ ଧରିତ୍ରୀ ନେବି ଧରିତ୍ରୀ ହଁ ଉଡ଼ି ଯିବ ପଢିବ ବୋଲେ ଚାରି ଟଙ୍କା ଦବା ଟଙ୍କେ ହେଲେ କିନ୍ ପାଇବ କେମ୍ତି କାମ ଦବ ହଁ ସମ୍ବାଦରେ କରିବ ଆଉ ସମ୍ବାଦରେ କାଣା କହୁଛନ୍ତି

ସେ କହିବା ପରେ ତାକୁ ପାଁଶ ଟଙ୍କା ଦବା ହଁ

ହଁ ହବ ହବ ହଁ ଫରେନ୍ରେ କେତେ ପଡ଼ୁଛି ହଁ କୁହନ୍ତୁ ଆଜି ପଚାଶ ପଇସା ଅଛି ତିନି ଟଙ୍କା ପଇସା ପଚାଶ ପଇସା ବାଲା ହଉ କିଣିବା ତା'ର ସେଣ୍ଟର ଯେଉଁ ଦେବା ତୁମେ ଟଙ୍କାଟେ ନାହିଁ ପାଇବା ଇଏ ହବ ସକ୍ସେସ୍ ହେଇ ପାରିବିନି ହଁ ଆଜି ହେଲା ଚବିଶି ଦିନ ଚବିଶି ଆଜି ବାହାରିଲା କାଲି ଯଦି ଆଉ